ସ୍ଥାନୀୟ ସ୍କୁଲରେ ନାମ ଲେଖାଇବା ପାଇଁ କୌଣସି ପ୍ରକ୍ରିୟା ନାହିଁ ଛଅ ବର୍ଷରୁ ଚଉଦ ବର୍ଷ ପିଲା ପାଠ ପଢ଼ିପାରିବେ ଭୁବନେଶ୍ୱରର ପିଲା ଆମ ଏଠି ପାଠ ପଢ଼ିପାରିବେ ଆମ ଏଠିର ପିଲା ଭୁବନେଶ୍ୱରରେ ପାଠ ପଢ଼ିବେ ଯେଉଁମାନେ ଚାକିରୀ କରିଛନ୍ତି ସେମାନେ ମଧ୍ୟ ଆସି ପାଠ ପଢ଼ିପାରିବେ ପାଠ ପଢ଼ିବା ପାଇଁ କୌଣସି ପ୍ରମାଣ ବା ଯୋଗ୍ୟତା ପତ୍ର ଦରକାର ନାହିଁ ସେମାନେ ଯାଇ ଆଡ଼ମିଶନ କରିପାରିବେ ନାମ ଲେଖାଇ ପାରିବେ ବାହାରେ ଚାକିରୀ କରିଥିବା ଲୋକ ଅନ୍ୟ ଠିକି ବଦଳିଗଲେ ସେମାନେ ମଧ୍ୟ ଯାଇକି ନାମ ଯେଉଁଠି ଯେଉଁ ସ୍କୁଲରେ ନାହିଁ ସେମାନେ ନାମ ଲେଖାଇ ପାରିବେ